ମୁଁ ମୋ ଜୀବନରେ କମ୍ପୁଟର ବିଷୟରେ ଜାଣିଛି ସେ ମୋତେ ବହୁତ ପରିବର୍ତ୍ତନ ଆଣିଛି କମ୍ପୁଟର ଦ୍ୱାରା ମୁଁ ଜେରକ୍ସ ଫୋଟୋ ଲାମିନେସନ୍ କରିବା ଫଳରେ ମୋର ମୋ' ପରିବାର ଗୁଜରାଣ ମେଣ୍ଟେଇବାରେ ସାହାଯ୍ୟ କରିଛି ଆଗରୁ କମ୍ପୁଟର ନଥିଲା ଲୋକ ମାନେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଏବେ କମ୍ପୁଟର ସବୁ ଡାଟା ଆଗୁଆ ଆସି ଆମକୁ ସତର୍କ ସୂଚନା କରିଦେଉଛି ସେଥିପାଈଁ ଏହି କମ୍ପୁଟର ଟେକ୍ନୋଲୋଜି ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣିଛି